ମୁଇଁ ଚାଲି ଚାଲି ଛେଲିଆ ପର୍ବତକୁ ବୁଲି ଯାଇଥିଲି ସେଠାରେ ରାତି ହୋଇଗଲା ମତେ ଡର୍ ବି ବହୁତ ଲାଗୁଥିଲା ସେନ୍ ବହୁତଟେ ସେନ ବହୁତଟେ ଗଛ୍ ଥିଲା ବହୁତ ପର୍ବତ ଥିଲା ସେନ ବାଗ୍ ଭାଲୁ ବହୁତ ଥିଲେ ବହୁତ ଡର୍ ଲାଗୁଥିଲା